ମୁଁ ଗୋଟେ ବାଜାଜ୍ କମ୍ପାନୀ ର ଆଇରନ ଟେ କିଣିଥିଲି ମୋ ପୁଅ ଜନ୍ମ ହେଲା ବର୍ଷଠୁ ଯେ ସେ ଆଇରନ ଟା ଭଲ ପଇଲା ଆଉ ତା କଏଲ ଟା ବି ନଷ୍ଟ ହବାର ନାହିଁ କିଛି ନାହିଁ ଆମ ପରିବାର ଯାକ ର ଆଇରନ କରିକରି ତଥାବି ସେଇ ଗୋଟାକ କିଛି ହବାର ନାହିଁ ବହୁତ ଲାଷ୍ଟିଙ୍ଗ ଗଲା ବହୁତ ଭଲ ବି ଆଉ ସେଥିପାଇଁ ଆମେ ବହୁତ ଖୁସି ଆଇରନ ଟା ଏତେ ଦିନ ଲାଷ୍ଟିଙ୍ଗ କଲା ସେକାଶେ